ନା କେବେ ହେଲେ ମୋର ନା ପାହାଡ଼ ଝରଣା ଶାନ୍ତ ପରିବେଶ ତାକୁ ନେଇକି ମୁଁ ତାର ବିଷୟବସ୍ତୁ ସେଇ ବିଷୟବସ୍ତୁକୁ ନେଇକି ମୁଁ ଆଙ୍କି ଥାଏ